ହାଁ ହାଁ ହାଁ ହଁ ହୁଁ ହୁଁ ହୁଁ ଧାନ ଭଲ ଧାନ ଦେଖି କିନା ନିଅନ୍ତୁ ହାଁ ଧାନ ବିହନ ଆଉ ଥରେ ନେଇ କିନା ପକାନ୍ତୁ ତାପରେ ଦେଖିବା ଉଠିବ ଧାନ ନେଇ କିନା ଯିବେ ତାପରେ ନେଇ କିନା ତାକୁ ବିହନ କରି କିନା ପକେଇବେ ସେତେବଳେ ତାପରେ ଉଠିବ ଏବେ ପୂଜା ଧାନ ନିଅନ୍ତୁ ପୂଜା ଧାନ ନେଲେ ଉଠିବ ସାର୍ ଛୋଟ ଧାନ ନେଇଥିଲେ ତ ସେଥିପାଇଁ ଉଠିଲାନି ହଁ ମିଳିବ କ୍ଷତି ପୂରଣ ମିଳିବ ଆଉ ଥରେ ଆଉ ଗୋଟେ ପ୍ୟାକେଟ୍ ନିଅନ୍ତୁ ଆଉ ଗୋଟେ ପ୍ୟାକେଟ୍ ନିଅନ୍ତୁ ସେଥିରେ ଉଠିଯିବ ଗୋଟେ ପ୍ୟାକେଟ୍ର ଦାମ୍ ଚାରିଶହ ଟଙ୍କା ଚାରିଶହ ଟଙ୍କା ନେଇ କିନା ପଇସା ଦେବେନି ନେଇ ଯାଆନ୍ତୁ ମାସେ ଖଣ୍ଡେ ହେଲେ ହୋଇ ଯିବ ହୁଁ ଦେଖିବା ପନ୍ଦର କୋ କୋଡ଼ିଏ ଦିନ ଖଣ୍ଡେ ହେଲା ପରେ ହୋଇଯିବ ହଁ କାଦୁ କରି ଦେବେ ତାପରେ ଗଜା ଧାନକୁ ଗଜା କରି ଦେବେ ତାପରେ କାଦୁ କରି କିନା ପକେଇ ଦେବେ ତିନ୍ ଦିନ ଦିନ ପକେଇ ଦେବେ ହଁ ହୋବ ଘରେ ଗଜା ଘରେ ହଁ ଘରେ ଗଜା ହେଲା ପରେ କମ୍ କମ୍ ଗଜା ହେଲା ପରେ ନେଇକିନା କାଦୁ କରିବେ ସେଥିରେ ନେଇକିନା ପକେଇ ଦେବେ ନା ଦିଆ ହେବନି ହଉ ହଁ ହେବ ଆସନ୍ତୁ ଆସନ୍ତୁ ଆସନ୍ତୁ ନେଇକିନା ଯିବେ ନେଇକିନା ଗଲା ପରେ ତାକୁ ପାଣିରେ ବତୁରେଇ ଦେବେ ତାକୁ ଗଜା କରିବେ ଗଜା କରିଲା ପରେ କାଦୁ କରିବେ କାଦୁ କରି କିନା ତାକୁ ରୁଇ ଦେବେ ଖଳା ପକେଇ ଦେବେ